ମୋର ଘର ପାଖରେ ଗୋଟିଏ ଜାଗା ଅଛି ମୁଁ ସେଇଠି ବଗିଚା କରେ କା କାହିଁକିନା ସେଇଠି ଲଗେଇଲେ ମୋତେ ପାଣିର ସୁବିଧା ଏବଂ ପନିପରିବା ସୁବିଧାରେ ପାଇପାରିବି ଚୋର ଦାୟୁରୁ ରକ୍ଷା ହୋଇପାରିବ ତେଣୁ ମୁଁ ସ ଛାତ ଉପରେ ଲଗାଏ ଆଉ ଅନ୍ୟାନ ଫୁଲ ଗଛ ଏସବୁ ଲଗାଏ କିନ୍ତୁ ମୋର ଘର ପାଖର ବାରି ବାରିରେ ମୁଁ ଫସଲ ଲଗାଏ ସେଇଠି କିଛି ଫସଲ ପାଏ ଆମ ନିଜର ଚଳିବା ପାଇଁ